ବୁଲିବା ମୋର ଗୋଟେ ହବି ଭାରତରେ ଯେକୌଣସି ସ୍ଥାନକୁ ବୁଲିବା ପାଇଁ ଯାଏ ଫଟୋ ମଧ୍ୟ ଉଠାଏ ଯାହା ଦ୍ୱାରା ମୁଁ ଇନଷ୍ଟାଗ୍ରାମ୍ ଫେସବୁକ୍ ୱାଟ୍ସଆପ୍ ଷ୍ଟାଟସ୍ ମଧ୍ୟ ପକାଏ ଛୋଟ ଭାଇ ଭଉଣୀମାନଙ୍କୁ ବାପା ମା'ଙ୍କୁ ଫଟୋ ଦେଖାଏ ଏବଂ ତା'ସ୍ମୃତି ହେଇକି ଫଟୋ ରହିଥାଏ ସବୁଦିନ ପାଇଁ ଦେଖିବେ ପଶୁ ପକ୍ଷୀ ଝରଣା ପାହାଡ଼ ମନ୍ଦିର ଏମିତି ବହୁତ କିଛି ସ୍ଥାନକୁ ଯାହାଦ୍ୱାରା ମୁଁ ଫଟୋ ଉଠାଏ ଏବଂ ପୋଷ୍ଟ ମଧ୍ୟ କରେ କାହିଁକି ଲୋକ ବି ଦେଖିବେ ଏନ୍ଜୟ ଏଣ୍ଟରଟେନମେଣ୍ଟ ବି କରିବେ ଖୁସି ବି ଲାଗିବ ହଁ ଯାଇଚନ୍ତି ବୁଲିବା ପାଇଁ ଆଉ ଫଟୋଟା ବହୁତ ସୁନ୍ଦର ହେଇଛି ଆଉ ଭଲ ଭଲ ଜାଗା ହିଁ ଫଟୋ ଉଠାଏ ପୋଷ୍ଟ କରେ ପାହାଡ଼ ଝରଣା ପଶୁ ପକ୍ଷୀ ମନ୍ଦିର ଏମିତି ବହୁତ କିଛି ଜାମ୍ମୁ କାଶ୍ମୀର ଏମିତି ବହୁତ ବଡ଼ ବହୁତ ଭଲ ଭଲ ସ୍ଥାନକୁ ମଧ୍ୟ ମୁଁ ଯାଇଛି ଫଟୋ ମଧ୍ୟ ଉଠାଇଛି ଆଉ ଯାହାଦ୍ୱାରା ମୁଁ ପୋଷ୍ଟ କରେ ଲୋକମାନେ ଦେଖନ୍ତି ଷ୍ଟାଟସ୍ ମଧ୍ୟ ପକାଏ ପୋଷ୍ଟ କରେ ମୋର ଲାଇକ୍ ଫଲୋଅର୍ସ ସବସ୍କ୍ରାଇବ୍ ମୋର ବହୁତ ଭଲ ମୋତେ ବହୁତ ଭଲ ବି କରେ ଯାହାଦ୍ୱାରା ଫଟୋ ମୁଁ ସବୁଦିନ ରଖେ ସବୁଦିନ ପାଇଁ ମୁଁ ମନେ ପକାଏ ଯେ ଯାଇଥିଲି ଏଇ ଜାଗାକୁ ଆଉ ଭଲ ଫଟୋ ମଧ୍ୟ ଅଛି ଲୋକମାନେ ଦେଖନ୍ତି ହଁ ଫଟୋଟା ଭଲ ବହୁତ ଭଲ ହେଇଛି କେଉଁଠି ଉଠାଇଛୁ ଫଟୋ ଆଉ ଫଟୋଟା ମୋତେ ସେଣ୍ଡ କର ଭିଡ଼ିଓଟା ମୋତେ ସେଣ୍ଡ କର ଆଉ ବହୁତ ଭଲ ଲାଗେ ଫଟୋ ଉଠାଇବାକୁ ମୋତେ ବହୁତ ଭଲ ଲାଗେ ଆଉ ବହୁତ ସ୍ଥାନ ମଧ୍ୟ ମୁଁ ଯାଇଛି ଯାହାଦ୍ୱାରା ଫଟୋ ସବୁଦିନ ପାଇଁ ସ୍ମୃତି ହେଇକି ରହିଥାଏ ଦେଖିବା ପାଇଁ ଯେଉଁ ମୁଁ ଗତବର୍ଷ ଯାଇଥିଲି ତ ଶେଷ ନିଶ୍ୱାସ ସରିଗଲେ ବି ସେଇ ଫେସ୍କୁ ଯେଉଁ କଷ୍ଟ କରିଥାଏ ଲୋକମାନେ ଦେଖ ଭାଇ ଲୋକ ସିନା ମରିଗଲା ତା'ସ୍ମୃତି ଛାଡ଼ିକି ପଳାଇଲା ସିଏ ଏଇ ଜାଗାକୁ ଯାଇଥିଲା ଝରଣା ପାହାଡ଼ ଫଟୋ ଗୋଟେ ପୋଷ୍ଟ କରିଛି ସେ ପୋଷ୍ଟକୁ ଛୋଟ ଛୁଆ ବି ଯେତେବେଳେ ମୁଁ ମୃତ୍ୟୁବରଣ କରିମି ଅନ୍ୟ ଛୋଟ ଛୁଆ ଲେଖିବ ହଁ ଏ ଜାଗାକୁ ମୋ ବାପା ଯାଇଥିଲା କି ମୋ ଭାଇ ଯାଇଥିଲା କି ମୋ କାକା ଯାଇଥିଲା ସେ ଫଟୋକୁ ସମସ୍ତେ ଦେଖିବେ ଖୁସି ମଧ୍ୟ ଲାଗିବ କେଉଁଠି ପଶୁ ଅଛି ତ କେଉଁଠି ପକ୍ଷୀ ଅଛି କେଇଟି ଝରଣା ଅଛି କେଇଟି ମନ୍ଦିର ଅଛି ଏମିତି ବହୁତ କିଛି ଫଟୋ ମଧ୍ୟ ମୁଁ ଉଠାଏ ଏବଂ ସୋସିଆଲ୍ ମିଡ଼ିଆରେ ମୁଁ ପୋଷ୍ଟ କରେ କାହିଁକି ଲୋକ ବି ଦେଖିବେ ଖୁସି ବି ଲାଗିବ ଏନ୍ଜୟ ବି ମଧ୍ୟ ଲାଗିବ ଏବଂ ମୁଁ ପୋଷ୍ଟ ଫଟୋ ବି ରଖିଥାଏ ବର୍ଷ ବର୍ଷ ଧରି ଯାହାକୁ ମୁଁ ଦେଖି ଅନୁଭବ କରେ ଯେ ହଁ ମୁଁ ଏଇ ଜାଗାକୁ ଯାଇଛି ନେକ୍ସଟ୍ ଟାଇମ୍ ଯଦି କେବେ ମୋତେ ସୁଯୋଗ ମିଳେ ମୁଁ ସେଇ ଜାଗାକୁ ନିଶ୍ଚିନ୍ତ ଯିବି ଆଉ ଏନ୍ଜୟ କରିକି କରିକି ମୁଁ ଘରକୁ ଆସିବି ସେଥିପାଇଁ ମୁଁ ସୋସିଆଲ୍ ମିଡ଼ିଆରେ ପୋଷ୍ଟ କରେ ଏବଂ ମୋ ଟାଟସ୍ ପକାଏ ଲୋକ ମୋତେ ଦେଖନ୍ତି ଲାଇକ୍ କମେଣ୍ଟ ମଧ୍ୟ ଆସେ ଯାହାଦ୍ୱାରା ମୋତେ ଭଲ ଲାଗେ ସୋସିଆଲ୍ ମିଡ଼ିଆ ପୋଷ୍ଟ କରିବା ପାଇଁ